ଆମେ ରଥଯାତ୍ରା ରୋତ୍ କିମ୍ବା ଆଗଲ୍ପୁର୍କେ ଦେଖିଯାଏସୁଁ ଛୁଆମାନ୍କୁ ନେଇକି ନୂଆ ପେଣ୍ଟ୍ ସାର୍ଟ୍ ପିନ୍ଧିକିରି ରଥ୍ ଦେଖିଯାଏସୁଁ ସେନ କାଲିଆ ବଳଭଦ୍ର ସୁଭଦ୍ରା ମୂର୍ତ୍ତିକେ ରଥନିକେ ଆନ୍ସନ୍ ଆଉ ରଥ ଟଣା ଟଣି କର୍ସୁଁ ଆଉ ସେନ ଦେଖ୍ସୁଁ ଆଉ ମିନାବଜାର୍ ବି ବୁଲ୍ସୁଁ ଲେହେଟି ଦୁଲି ଦୁଲ୍ସୁଁ ତା'ପରେ

ଆଉ ଛୁଆମାନେ ତା'ପରେ ସେ ଗୁପ୍ଚୁପ୍ ଆଇସ୍କ୍ରିମ୍ କାଣା କଣା ଖାଏସନ୍ ଚାଓମିିନ୍ ମଞ୍ଚୁରିଆନ୍ ସବୁ ଖୁଆଖୁଇ କର୍ସନ୍ ତା'ପରେ ସବୁଆଡ଼େ ଫେର୍ ବୁଲାବୁଲି କର୍ସୁଁ କଂଶ ଦର୍ବାର୍ ଦେଖ୍ସୁଁ ତା'ପରେ କୀର୍ତ୍ତନ୍ୟ ଦେଖ୍ସୁଁ ଆଉ ସବୁଆଡ଼େ ଫେର୍ ବୁଲି ବୁଲା ସାର୍ସୁଁ ତା'ପରେ ନାମଯଜ୍ଞ ବି ହଉଥିସି ସେନ ଦେଖାଦୁଖି କର୍ସୁଁ ତା'ପରେ ଆଏସୁଁ ତା'ପରେ ସେନ ସେ ପୋଡ଼ ପିଠା ଆଉ ପ୍ରସାଦ ଦଉଥିସନ୍ ତା'ପରେ ଖୁଆଖୁଇ କର୍ସୁଁ ଆଉ ଆଏସୁଁ ଫେର୍ ଛୁଆମାନେ ତା'ପରେ ଫେର୍ ବୁଲାବୁଲି କର୍ସନ୍ ସେନୁ ଆଉ କାକାଣା କିଣାକୁୁଣି କର୍ସନ୍ କିଣି କୁଣା ସାଏଲେ ଫେର୍ ଆସିକିରି ଫେର୍ ଛୁଆମାନେ କାକାଣା ଖୁଆ ପିଆ କର୍ସନ୍ ଖାଇ ଖୁଆ ସାଏଲେ ତା'ପରେ ଆଏସୁଁ ଆଉ ଇ ବର୍ଷ ଫେର୍ ବି ହେନ୍ତା ଦେଖିଯିମୁ ମୁଁ ରଥ ନାତ ଆଗଲ୍ପୁର୍କେ ଛୁଆମାନ୍କୁ ନେଇକିରି ଆଉ ହେନ୍ତା ଦେଖ ଆମର୍ ଗାଁରେ କୈଲାସ୍ର ଗାଡ଼ିରେ ଯାଏସୁଁ ଦେଖି ଆଉ ଦେଖି ଦୁଖା କରି ଆସମୁ ଭଲ୍ସେ ଫେର୍ ଇଥର ହେନ୍ତା ଛୁଆମାନେ ବି ଦେଖ୍ବେ ଆଉ ସେନୁ ରଥ୍କେ ବି ଟଣାଟୁଣି କର୍ମୁ ଆଉ ବୁଲାବୁଲି କର୍ମୁ ଆଉ ଆଏମୁ